ସବୁ କଳା ସବୁ ଲୋକଗୀତ ଏବଂ କଳାର ଅଧିକାରଣୀ ହେଉଛି ଜଗତସିଂହପୁର ସବୁ ରଙ୍ଗମଞ୍ଚର ଉତ୍ପତ୍ତି ହେଉଛି ଜଗତସିଂହପୁର ଏଇଠାରେ ଭାଗବତ ଟୁଙ୍ଗିରେ ବିଭିନ୍ନ ପ୍ରକାର ଭାଗବତ ବିଷୟରେ ଆଲୋଚନା କରାଯାଏ ଏବଂ ଲୋକଗୀତ କହିଲେ ଛୋଟ ମୋର ଗାଁଟିଏ ଆମ ଗାଁରେ ବହୁତ ପ୍ରକାର ଯାତ୍ରା ଏବଂ ଗୀତର ବେଶୀ ଭାଗବତ ବିଷୟରେ ଆମର ଏଠି ଆଲୋଚନା କରାଯାଇଥାଏ ଏବଂ